ଆମେ ଆଜ୍ଞା ଚାଷବାସ କରୁ ଯେକୌଣସି ବି ପଦ୍ଧତିରେ ଆଗରୁ ତ ପୁରୁଣା କାଳିଆ ଲୋକ ଥିଲେ ଧାନ ଚାଷ ସମସ୍ତେ ଖତ ୟୁଜ୍ କରୁଥିଲେ ଆଉ ଖତ ବିନା ଧାନ ବି ଭଲ ହୁଏ ଖତ ଦେନେ ଆଉ ଏବେ ପଲିଟିକାଲ୍ ଯୁଗ ହେଇଗଲା ସେଥିପାଇଁ ଲୋକ ବି ସାର ବହୁତ ବାହାରିଲା ସେହି ସାରରେ ସବୁ ଜିନିଷ ହେଉଛି ସାର ଦେନେ ବି ଖତ ବି ଆମେ ଦେଉଛୁ ପୁଣି ସାର ବି ଦେଉଛୁ ସାର ରେଟ୍ ବି ବହୁତ ସେଥିପାଇଁ ପରିବା ଚାଷ ହେଉ କି ଫଳ ମୂଳ ଯେକୌଣସି ଚାଷ ହେଉ ଆମେ କରୁଛୁ ସାର ବି ଦେଉଛୁ ତା ସହିତ ବି ପ୍ଲସ୍ ଖତ ଦେଉଛୁ ଖତଟା ଆମର ହେଲା ମେନ୍ ଖତ ଟା ଦେନେ ଧାନଟା ଉର୍ବର ମାଟି ଟାଣେ ଆଉ ସେଥିପାଇଁ ଆମେ ଚିରୋପକୃତ ରହୁଛୁ ଖତ ବି କମ୍ ଦେନେ ବି ସାର ତ ବାହାରିଲା ସାର ଅଧିକ ଦେଉଛୁ ଧାନ ବି ଭଲ ହେଉଛି ପରିବା ଫସଲ ବି ଭଲ ହେଉଛି ଆଉ ଖତ ଗାଈ ଗୋରୁ ରଖିଛୁ ଖତ ଗାଡ଼ିଆ ଗୋଟେ ଖୋଳି ଦେଇଛୁ ଖତ ସେଇଠି ନେଇକି ଗୋବର ପକାଉ ଆଉ ଜିନିଷ ପରିବା ପତ୍ର ଯେଉଁ ପଚା ଶଢ଼ା ପକାଉ ସେ ପଚିଲେ ପୁଣି ନେଇକି ଧାନ ବାଡ଼ିରେ ଲଗାଉ ଧାନ ବାଡ଼ିରେ ପକାଉ ପରିବା ଚାଷରେ ବି ନେଇକି ଦେଉ ଆଉ ସବୁ କିଛି ସେଇଠୁ ଆମର ଉତ୍ପାଦନ ହୁଏ